ନିଶ୍ଚିତ ଭାବରେ ଆମମାନଙ୍କ ଅଞ୍ଚଳରେ ଆଉ ପର୍ବପର୍ବାଣୀ ସହିତ ଧାର୍ମିକତା ଆଉ ବିଷୟ ଗୁଡ଼ିକ ରହିଅଛି ତା' ସହିତ ଆମ ମାନଙ୍କର ଦୋଳ ପୂର୍ଣ୍ଣିମା ଶ୍ରାବଣ ପୂର୍ଣ୍ଣିମା ଏସବୁ ପର୍ବ ଗୁଡ଼ିକ ରହିଅଛି ଅଧାର୍ମିକତା ବିଷୟରେ ଆମେ ଯେତେବେଳେ ଯଦି ଚିନ୍ତା କରୁ ଏଇ ଆମମାନଙ୍କର ଏଇ ଅଞ୍ଚଳରେ ଅନେକ ଭାଷାବାଦୀର ଲୋକମାନେ ସେମାନେ ବାସ କରନ୍ତି ଆଉ ସେମାନଙ୍କର ମଧ୍ୟ ଅନେକ ପ୍ରକାର ଧାର୍ମିକତା ଉତ୍ସବ ପାଳନ କରିଥାନ୍ତି ଯାହାକି ଆମମାନେ ଦେଖୁ ଯଦି ମୁସଲିମ୍ ମାନଙ୍କର ପୁଣି ଖ୍ରୀଷ୍ଟିଆାନମାନଙ୍କର ବିଭିନ୍ନ ପ୍ରକାର ସେମାନଙ୍କର ମଧ୍ୟ ପର୍ବପର୍ବାଣୀ ରହିଅଛି ଆଉ ସେଥିରେ ଆମମାନେେ ମଧ୍ୟ ଆଉ ଆନନ୍ଦିତ କରିଥାଉ ପୁଣି ତା' ସହିତ ସେମାନେ ମଧ୍ୟ ଅନେକ ରହି ଅଛନ୍ତି ଯାହାକି ଆମାନଙ୍କର ଆଉ ପର୍ବପର୍ବାଣୀରେ ସେମାନେ ସାମିଲ ହେଇକିରି ସେମାନେ ମଧ୍ୟ ଆମାନଙ୍କ ସହିତ ଗୋଟେ ଆନନ୍ଦ ଉତ୍ସବ ଆଉ ପାଳିତ କରିଥାନ୍ତି ଏହା ଆମ ମାନଙ୍କର ଆଉ କୋରାପୁଟର ଗୋଟିଏ ନିଶ୍ଚିତ ଭାବରେ ଗୋଟିଏ ମିଳିତ ଭାବରେ ଆଉ କିଛି ଅଂଶ ଗୁଡ଼ିକ ରହିଅଛି ସମସ୍ତେ ମିଳିତ ଭାବରେ ଗୋଟଏ ଆନନ୍ଦ ଉତ୍ସବ କରିଥାନ୍ତି